ତିନି ଆଠ ଦୁଇ ହଜାର ତିନି ବାର ଏକ ଦୁଇ ହଜାର ଏକ ତିରିଶ ତିନ ଦୁଇ ହଜାର ସତର ତେର ଦୁଇ ଦୁଇ ହଜାର ଉଣେଇଶ କୋଡ଼ିଏ ପାଞ୍ଚ ଦୁଇ ହଜାର ପାଞ୍ଚ